ଆମ ଏଇଠି ଡକ୍ଟର୍ ମାନେ ଅଛନ୍ତି ପାଞ୍ଚରୁ ଛଅ ଜଣ ଜଣେ ସ୍କିନ୍ ଡକ୍ଟର୍ ଆଉ ଜଣେ ରୋଗୀ ଦେଖିବା ପାଇଁ ଅଛି ଇତ୍ୟାଦି ଦେଖିବା ପାଇଁ ଅଛି ଛଅଟି ଡକ୍ଟର୍ ଆଉ ଆମ ନର୍ସିଂ ହେଉଛି ମାଲକାନଗିରି ଗଡ଼େଇ କଲେଜ୍ ୱମେନ୍ସ କଲେଜ୍ରେ ଆମ ନର୍ସିଂ ହେଉଛିି ଆଉ ଆମ ଏଇଠି ମେଡ଼ିସିନ୍ ମେଡ଼ିକାଲ୍ ଅଛି ଆଉ ଆମେ ଯାଉଛୁ ସିଆଡ଼େ ଡକ୍ଟର୍ଙ୍କ ପାଖରେ ଭଲ ଡକ୍ଟର୍ ମାନେ ଅଛନ୍ତି ଜଣେ ସ୍କିନ୍ ଡକ୍ଟର୍ ଅଛନ୍ତି ଜଣେ ଅଲଗା ପ୍ରେଗନେଣ୍ଟ୍ ମାନଙ୍କୁ ଦେଖିବା ପାଇଁ ଡକ୍ଟର୍ ଅଛନ୍ତି ଜଣେ ଅଲଗା ପ୍ରକାରର ଡକ୍ଟର୍ ଅଛନ୍ତି ଅଲଗା ରୋଗ ହେଲେ ସେଇଟା ଦେଖିେ ଅଲଗା ଅଲଗା ରୋଗ ପାଇଁ ଅଲଗା ଅଲଗା ଡକ୍ଟର୍ ଅଛି ମେଡ଼ିକାଲ୍ରେ ଆମ ଏଇଠି ଭଲ ଡକ୍ଟର୍ମାନେ ଅଛନ୍ତି ଭଲ ଷ୍ଟୁଡ଼େଣ୍ଟ୍ ଅଛି ନର୍ସିଂ କରୁଛନ୍ତି ଗୋଟେ କଲେଜ୍ରୁ ସିଆଡ଼େ ନର୍ସିଂ ଚଳୁଛି ମେଡ଼ିକାଲ୍ରେ ଗଡ଼େଇ କଲେଜ୍ରେ ଲୋକ ପିଲା ପୁଅ ଝିଅମାନେ ଯାଉଛନ୍ତି ନର୍ସିଂ କରିବା ପାଇଁ ଆଉ